ଘରେ ମୁଁ ସବୁ ପ୍ରକାରର ଜଳଖିଆ ତିଆରି କରିଥାଏ ସକାଳୁ ମୋ ପିଲାମାନେ ମୋ ସ୍ୱାମୀ ଖାଇକି କାମକୁ ଯାଆନ୍ତି ପିଲାମାନେ ବିଦ୍ୟାଳୟକୁ ଯାଆନ୍ତି ମୁଁ ମୋବାଇଲରୁ ଦେଖିଥାଏ ତାହାକୁ ଘରେ ବନାଇଥାଏ ମୁଁ ତିଆରି କରୁଥିବା ସବୁଠାରୁ ସୁଆଦିଆ ଖାଦ୍ୟ ହେଉଛି ଏ ଇଟିଲି ତରକାରୀ ଏହାକୁ ବନେଇ ଭାରି ସହଜ ଗୋଟେ ଦିନ ରାତିରେ ପରି ବିରି ଚାଉଳ ବତୁରାଇକି ରଖା ହୋଇଥାଏ ତା' ବାସିଦିନ ବା ବାଟି ଦେଇକି ଇଟିଲି କରାଯାଏ କରା କରାରେ କରାରେ ପାଣି ରଖିକି ଘରମ ଗରମ କରାଯାଏ ତାପରେ ସେଥିରେ ଔଷଧ ତିଆରି ଦିଆଯାଏ ଦିଆଯାଏ ଇଟିଲି ପିଠା ବି ଟିକେ ସମୟ ପରେ ହୋଇଯାଏ କଟା କ କଡ଼ାଇରେ ତେଲ କଡ଼ାଇରେ ତେଲ ପକାଇ ସେଥିରେ ଜିରା ପିଆଜ ଓ ଟମାଟୋ ହଳଦୀ ମରିଚ ଗୁଣ୍ଡ ପକା ପକାଇ କଷାଯାଏ ପତି ଫୁ ଫୁଟିଲା ପରେ ସେଥିରେ ମନ ପନିପରିବା ପକାଯାଏ ଏହି ପରିବା ପରେଇ ଇଟିଲି ତରକାରୀ ବନାଇଯାଏ